ହ୍ୟାଲୋ ମନ୍ସୁ କ'ଣ କରୁଛ ବୁଲି ଆସୁଛ ହଁ କ'ଣ ସବୁ ଦେଖିଲ

ହଁ

ହଁ ଟିକେଟ୍ କଲ ଆଉ କୋଉ ପଟରେ ମାଗଣାରେ ଗଲ ଗୁଆ ବଜାର ପଟେ

ହଁ ଆମେ ଟିକେଟ୍ କରିକି ଆସିଲୁ ପୂର୍ବ ବର୍ଷ ଯାଇଥିଲୁ ଟିକେଟ୍ କରିକି ଆସିଲୁ ଏତେ ବଡ଼ ବଡ଼ ଯାହାଜ

ହଁ ହଁ

ରାସ୍ତା ତ ଅପରିଷ୍କାର ହେଇଯାଇଛି ହଁ

ମୁଁ ଗତବର୍ଷ ଯାଇଥିଲି ଯାହାଜ ଦେଖିଲୁ ସେଉଠୁ ସେଠି ଲୋ ବାପା ଯେତେ ବଡ଼ ବଡ଼ ଯାହାଜ ଗୋଟେ ଯାହାଜ ଯଦି ମାଛ ଫିସିଂ କରିବାକୁ ଯିବ ବର୍ଷ ପନ୍ଦର ଦିନ ଲାଗିବ ଅନ୍ଲୋଡ଼ କରିବା ପାଇଁ ହଁ ସବୁ ଦେଶକୁ ବାହାର ଦେଶରୁ ସବୁ ରପ୍ତାନୀ ହୁଏ ସବୁ ମାଛ ସବୁ ଆଉ ବିଭିନ୍ନ ପ୍ରକାର ଲୁହା ପଥର ଆଁ

ହଁ ଆଉ ସବୁ ନୂଆ ନୂଆ ନୂଆ ନୂଆ ଜିନିଷ ସବୁ ଦେଖିଲ

ହଁ